ହଁ ତମର୍ ଭାଇ ଟିକେ ବନଉଛେ ବସ ଟିକେ ହଁ ଠିକ୍ ଅଛେ କାଁ ଗୋରସ୍ ଚା' ପିଇବକି ଲାଲି ଚା' ପିଇବ ହଁ ହଁ ଠିକ୍ ଅଛେ ତମର୍ ଟିକେ ପାଞ୍ଚ୍ ମିନିଟ୍ ହଁ ହଁ ପାଞ୍ଚ ମିନିଟ୍ର ଅଟ୍କ ହଁ ହଁ ହଁ ହଁ ଯେ ଆଉ କ'ଣ ହାଲଚାଲ୍ ହେଲା ତମର ଆଡ଼ର୍ ହଁ ହଁ ହଁ ହଁ ଚାଷ୍ମାନେ ଭଲ୍ ହେଇଛେ ତ ହୁଁ ହୁଁ ହଉ ଧର ଧର ଚାଆ ପିଅ ହେଲା ଚା' ହେଲା ତମର୍ ଭାଇ ବୋଲେ ନୂଆ ନୂଆ ଦୁକାନ କରିଛେ କି ନାଇଁ ହେତିର୍ଲାଗି ଗ୍ରାହକ୍ ଟିକେ ନାଇଁ ଆଇବା କିନି ତ ବିକ୍ରିର ନେଇ ଯିବା ତ ରଖି କରି କାଣ ବୋଲି କରି ଟିକେ ନାଇଁ ରଖ୍ବା ଆକ୍ଚ୍ୟୁଆଲି ହଏ ହଏ ହଏ ରଖ୍ବା କଥା ରଖ୍ମୁ ନାଁ ଭାଇ ଏବେ ଟିକେ ଲୋକ୍ ଟିକେ ଘିଚି ଦୁକାନ୍ ଟିକେ ଦେଖ୍ଲେ ବୋଲେ ଯାନବେ ଆଇବେ ବୋଲେ ରଖ୍ବାକେ ପଡ଼୍ବା ହଏ ହଏ ରଖ୍ମା ଭାଇ ଠିକ୍ କହୁଛ ନାଁକେ ହଏ ହଏ ଏଥର୍ ତ ତୁମେ ଆସୁଛ ଟିକେ ଟିକେ ଆଉ ହେନ୍ତା ଆସ୍ବେ ଟିକେ ଟିକେ ବୋଲେ ତ ରଖ୍ମା କାଲିଠାରୁ ରଖିଦେବା ହଏ ହଏ ଚାଲିଛେ ଯାହା ମାର୍କେଟରେ ତାହା ତ ଆରୁ ଦେଖ ହେନ୍ତା ହେଲେ ହଏ ଯେ ଏଇଟା ବିସ୍କୁଟ୍ ରହିଯାଇଥିଲା ଧର ଖାଇଦିଅ ହେଲେ ହଁ ହଁ ଇଏ ଯେ ଆଉ କାଣ କାଣ ରଖ୍ଲେ ଭଲ୍ ହେନ୍ତା ଆମ ଦୁକାନ୍ରେ ହଁ ହଁ ହଁ ହଁ ହଁ ହୁଁ ହୁଁ ହଏ ହଏ ହଏ ହଏ ହଁ ରଖ୍ମା ଭାଇ ହାଁ ହୁଁ ହୁଁ ହଁ ଭାଇ ଠିକ୍ ଅଛେ ଆସ୍ବା ହେଲେ ଡେରିରେ ଏନ୍ତିକି